ଆମର ଓଡ଼ିଶାରେ କୃଷିମାନ ବହୁତ ଧାନ ଚାଷରେ ଉତ୍ପନ୍ନ କରନ୍ତି କିନ୍ତୁ ଭାଗ୍ୟ ଆମର ମରୁଡ଼ି ହୋଇଥାଏ ମରୁଡ଼ିରେ ପାଣି ସୁବିଧା ନ ହୋଇ ନଥିଲେ ବି ବହୁତ କ୍ଷତି ହୋଇଥାଏ କିନ୍ତୁ ସରକାର ପାଣିରେ ପାଣିକୁ ଯୋଗାଯୋଗ ଦେଇଥାନ୍ତି କିନ୍ତୁ ବିହନ ଯୋଉ ଦେଉଥାନ୍ତି ବିହନ ପରୀକ୍ଷା କରି ଦେବେ ତାହେଲେ ଆମର ଚାଷରେ ଆଉ ଟିକେ ଭଲ ଉତ୍ପନ୍ନ ହେଇପାରିବ ବୋଲି ଆମେ ଭାବୁଥାଉ କିନ୍ତୁ ମୁଗ ବିରି ଯାହା ଦେଉଛନ୍ତି ସରକାର ତାହା ପରୀକ୍ଷା କରି ଦିଅନ୍ତି ତାହେଲେ ଆଉ ଟିକେ ଭଲ ଭାବରେ ଉତ୍ପନ୍ନ ହେଇପାରିବ ବୋଲି ଆମ୍ଭେ କହିପାରୁ ଭାବୁଛୁ